ମୁଖ୍ୟତଃ ବର୍ଷା ଦିନରେ ଆମର ଧାନ ଚାଷ କରାହୁଏ ଆଉ ଧାନ ସହ ଯେଉଁ ଉଚ୍ଚ ଜମି ଅଛି ସେଥିରେ ବାଇଗଣ ପୋଟଳ ଏସବୁ ଜହ୍ନି ଜହ୍ନି ଭେଣ୍ଡି ଏସବୁ ଚାଷ କରାହୁଏ ଆଉ ଡାଲି ଜାତୀୟ ମଧ୍ୟ ହରଡ଼ ହୁଏ ଆଉ ନଡ଼ିଆ ଗଛ ମଧ୍ୟ ରହିଛି ଆଉ ସେ ଧାନ ଚାଷ ସରିଯିବା ପରେ ଆମର ତୈଳ ସୋରିଷ ବାଦାମ ବାଦାମ ଆଉ ଖସା ସୂର୍ଯ୍ୟମୁଖୀ ଏସବୁ ମଧ୍ୟ କରିଥାଉ ଡିସେମ୍ବର ନଭେମ୍ବର ଡିସେମ୍ବର ଜାନୁଆରୀ ବେଳକୁ ସେ ତୈଳ ଚାଷ ଆରମ୍ଭ ହୁଏ ଆଉ ହଳଦୀ ବର୍ଷା ଦିନେ ଆମର ଲଗା ହୁଏ ଲଗାଇବା ଫଳରେ ଆମର ନଭେମ୍ବର ଡିସେମ୍ବରକୁ ସେ ବି ହଳଦୀ ଆମର ଖୋଳା ହେଇଯାଏ ପନିପରିବା ମଧ୍ୟ ଖରାଦିନ ଡିସେମ୍ବରକୁ ଆମର ଜହ୍ନି କାକୁଡ଼ି ମକା ପୁହି ପୋଟଳ କୁନ୍ଦୁରି ବାଇଗଣ ନାଡ଼କା ଇତ୍ୟାଦି ଏସବୁ ମଧ୍ୟ ଆମର ଦେଇ ଯାହା ହୁଏ ହଳ କରିକି ହଳ କରି ଖତ ସାର ଦେଇକି ଏହାକୁ ଭଲ ଭାବରେ ଚାଷ କରାହୁଏ ବିଷମୁକ୍ତ କରିକି ଏହାକୁ କଲରା କଲରା କରାହୁଏ କଲରା ଚାଷ ହୁଏ ଆଉ ବାଦାମ ବାଦାମ ଚାଷ ହୁଏ ବାଦାମ ଚାଷ ଉପରେ ଆଉ ମୁଗ ଡାଲି ମୁଗ ଡାଲି ଇତ୍ୟାଦି କରାହୁଏ